କୃଷି ସହିତ ପଶୁ ପାଳନ ମଧ୍ୟ ଆଜିକା ସମାଜରେ ବହୁତ ଦେଖିବାକୁ ମିଳୁଛି ଅନେକ ପ୍ରକାର ଲୋକ ବିଭିନ୍ନ ପ୍ରକାର ଗୃହପାଳିତ ପଶୁ ଆଣି ପାଳୁଛନ୍ତି ଯଥା ଗାଈ ହେଉ ଛେଳି ହେଉ କୁକୁଡ଼ା ହେଉ ଇତ୍ୟାଦି ଇତ୍ୟାଦି ତ ସାଧାରଣତଃ ଗାଈକୁ ଗାଈକୁ ଯଦି ଆମେ ଉଦାହରଣ ବା ଆମ ଦୃଷ୍ଟିକୁ ନେବା ତ ଆମେ ଦେଖିବାକୁ ପାଇବା ଯେ ଗାଈକୁ ସାଧାରଣତଃ ଲୋକମାନେ ଦାନା ଘାସ ମକା ସୋୟବିନ୍ ଖାଦ୍ୟ ଅଲଫା ଲାଲଫା ଘାସ ଇତ୍ୟାଦି ଦେଇଥାନ୍ତି କାରଣ ସେମାନେ ଚାହାନ୍ତି ସେମାନ ଗାଈମାନଙ୍କୁ ପାଳିବା ଦ୍ୱାରା ସେମାନଙ୍କର ଦି ପଇସା ଲାଭ ହୋଇପାରୁ ବା କୌଣସି କ୍ଷେତ୍ରରେ ଲାଭ ହୋଇପାରୁ ସେମାନଙ୍କୁ କିଛି ବି ମିଳୁ ଯେଉଁମାନେ ଯେଉଁ ଗୁଡ଼ିକୁ ଖାଇ ସେମାନେ ନିଜର ପୃଷ୍ଟିକୁ ବଜାୟ ରଖିପାରନ୍ତୁ

ପଶୁମାନଙ୍କୁ ସେମାନେ ଏଇଭଳି ଭାବରେ ଖାଦ୍ୟ ଦେଇଥାନ୍ତି ପୃଷ୍ଟିକର ଖାଦ୍ୟ ଯାହା ଦ୍ୱାରା ଭଲ ଉତ୍ପାଦନ ହୋଇଥାଏ ଯେପରି କୁକୁଡ଼ାଟି ଅଣ୍ଡା ଦିଏ ଗାଈ କ୍ଷୀର ଦିଏ ଛେଳି ପରବର୍ତ୍ତୀ ସମୟରେ ବଡ଼ ହେଲା ପରେ ତା' ଭିତରୁ ଭଲ ମାଂସ ମଧ୍ୟ ମିଳିଥାଏ ଏପରି ଏପରି ବିଭିନ୍ନ ପ୍ରକାର ମାନେ ଲାଭ ମଣିଷମାନେ ପଶୁ ଗୃହପାଳିତ ପଶୁଙ୍କ ଦ୍ୱାରା ପାଳିଥାନ୍ତି ବା ପଶୁ ପାଳିବା ଦ୍ୱାରା ଲାଭର ଲାଭବାନ ହୋଇଥାନ୍ତି